ନା ମୋତେ ଗୀତ ଗାଇବାରେ ଦର୍ଶକଙ୍କ ସାମ୍ନାରେ ଭୟ ଓ ନର୍ଭସ ଲାଗେନାହିଁ ଯଦିଓ ମୋତେ ଭୟ ଲାଗେ ମୁଁ ଭାବିବି ମୋ' ପାଖରେ ମ୍ୟୁଜିକ୍ ମାନେ ଅଛନ୍ତି ଆଉ ମୋ' ପାଖରେ ଭଗବାନଙ୍କୁ ଆରଧନା କରି ମୋ' ପାଖରେ ଭାବିବି ମୋ' ପାଖରେ କେହି ନାହାନ୍ତି ଏବଂ ଗୀତ ଗାଇପାରେ ଆଉ ଯଦିବା ସେ କାମ କରିପାରିବି ମୁଁ ନିଜକୁ ଧନ୍ୟ ମନେ କରିବି